ଆଜ୍ଞା ଆଜ୍ଞା ମୁଁ ପେପର୍ କିଣିବାକୁ ଚାଁହୁଥିଲି ଆଜ୍ଞା ମୁଁ ସମାଜ ପେପର୍ ନେବାକୁ ଚାଁହୁଛି ଆଜ୍ଞା ଆମ ଘରକୁ ଜଣେ ପେପର୍ ଵାଲା ଆସିଥିଲେ ତାଙ୍କ ନାଁ ହେଉଛି ରବି ସାହୁ ସେ ଭଲ କି ଦେଇପାରୁନଥିଲେ ମାନେ ଠିକ୍ ଟାଇମ୍ରେ ଆଣିକି ପହଞ୍ଚେଇ ପାରୁନଥିଲେ ଘରେ ତ ଘରେ ପଢ଼ିବାକୁ ଅସୁବିଧା ହେଉଛି ତ ତେଣୁ କରିକି ମୁଁ ଆପଣଙ୍କ ଠାରୁ କିଣିବାକୁ ଚାଁହୁଛି ସମାଜ ପେପର୍ ଆଜ୍ଞା ଆପଣ କେତେବେଳେ ଆଣିକି ଦେଇପାରିବେ ପେପର୍ ଘରେ ଆଜ୍ଞା ଆଉ ତା'ପରେ ସାଲେରି କେତେ ଯାଉଛି ମାସିକିଆ ଓହଃ ଠିକ୍ ଅଛି ତାହେଲେ ମାନେ ଠିକ୍ ସମୟରେ ଆଣିକି ଦେଇପାରିବେ ତ ଆଜ୍ଞା ଆପଣ କେଉଁଠି କେଉଁଠି ଦେଉଛନ୍ତି ଆଉ କେଉଁ କେଉଁ ପେପର୍ ଦେଉଛନ୍ତି ଖାଲି ସମାଜ ପେପର୍ ଦେଉଛନ୍ତି ନା ଆଉ କେଉଁ କ'ଣ ବି ଦେଉଛନ୍ତି ପେପର୍ ଓହଃ ତାହେଲେ ଠିକ୍ ସମୟରେ ଆଣିକି ଦେଇପାରିବେ ତ ହଉ ଠିକ୍ ଅଛି ତାହେଲେ ଆଜ୍ଞା ଆଜ୍ଞା ତାହେଲେ ଚାର୍ଜ୍ କେତେ ଆଜ୍ଞା ତାହେଲେ ଚାର୍ଜ୍ କେତେ ପାଞ୍ଚଶହ ତ ହଉ ଠିକ୍ ଅଛି ତ ଠିକ୍ ଅଛି ତାହେଲେ ମୁଁ ତ ରେଗୁଲାର୍ କଷ୍ଟମର୍ ହେବି ଟିକିଏ ମୋ ପାଇଁ ଟିକିଏ କମେଇ ଦିଅନ୍ତୁ ହଉ ତାହେଲେ ଠିକ୍ ଅଛି ଆଉ ଆଜ୍ଞା ଠିକ୍ ଅଛି